ମୁଁ ଯେଉଁ ପ୍ଲାଷ୍ଟିକ୍ ଚେୟାର୍ଟି କିଣିଥିଲି ତାହାର ଖରାପ ଗୁଣ ହେଲା ତାହାର ଯେଉଁ ସେଥିରେ ଯୋଉଁ ଡିଜାଇନ୍ କା ଫୁଲ କାମଟା ହେଇଛି ସେଇ ଫୁଲ କାମରେ କ'ଣ ହେଉଛି ନା ମଇଳା ଗୁଡ଼ାକ ଲାଗିକି ରହୁଛି ଯେଉଁଟାକି ଅସୁନ୍ଦର କରିଦେଉଛି ତା' ସହିତ ସିଏ ଯେଉଁ ପ୍ଲାଷ୍ଟିକ୍ ମ୍ୟାଟେରିଆଲ୍ସରେ ତିଆରି ହେଇଛି ସେ ପ୍ଲାଷ୍ଟିକ୍ଟି କିଛିଦିନ ୟୁଜ୍ କଲାପରେ ସେଥିରୁ ଫଡ଼ା ଫଡ଼ା ହେଇକି ପ୍ଲାଷ୍ଟିକ୍ଟା ଉପର ଅଂଶଟା ବାହାରିଯାଉଛି ଯାହାଫଳରେ ଚେୟାର୍ଟି ନମନୀୟତା ଗୁଣ କମିଯାଉଛି ଆଉ କମଜୋର୍ ହେଇଯାଉଛି ଆଉ ଚେୟାର୍ଟି ଦେଖିବାକୁ ଆଉ ଭଲ ଲାଗୁନାହିଁ